ସବାଇ ଘାସ ଆମର ଗାଁର ଅତିକମ୍ରେ କୋଡ଼ିଏ କିଲୋମିଟର୍ ଦୂରିଆ ଯିବାକୁ ପଡ଼େ ସେ ଦାନ୍ତି ଆମ ଆମ ପାଖରେ ଏଠି କୌଣସି ହାଟ ହୁଏ ନାହିଁ ସବାଇ ଘାସ ଆଉ କେଉଁ ଜାଗାରେ ବିକ୍ରି ହୁଏ ନାହିଁ ସେଇଠୁ ଆମେ ଆଣିକି ତାକୁ ବୋଳାବୋଳି କରି ପାଗ ଦେଇକି ସେଇଟା ସୁଖାଇକି ଭଲ ଭାବରେ ବାନ୍ଧିକି ଆମେ ସେଠାରେ ବିକ୍ରି କରିବାକୁ ଯାଉ ସେହିଠାରୁ ଯାହା ଲାଭ ମିଳେ ସେହିଠାରୁ ଆମେ ସବାଇ ଘାସ ଆଣୁ ଆଉ ପନିପରିବା ଆଉ ଚାଉଳ ଡାଲି ଅନ୍ୟାନ୍ୟ ପନିପରିବା ଆଣୁ ଆଣିକି ଯାହା ପଇସା ବଳକା ହୁଏ ସେଇଠୁ ସବାଇ ଘାସ ଆଣିକି ଆଉ ଥରେ ଷ୍ଟାର୍ଟ କରାହୁଏ ତା'ପରେ ଆମର ଏହି ପତ୍ର ପତ୍ର ଦୂରିଆ ବଣକୁ ଯିବାକୁ ପଡ଼େ ପତ୍ରରୁ ଆଣିକି ଦୂରିଆରୁ ଆଣି ପତ୍ର ଆମେ ଶୁଖା ହୁଏ ଶୁଖିଲା ପରେ ଗୁଛା ହୁଏ ଗୁଛା ହୁଏ ଆମ ସିଲାଇ କରାହୁଏ ସିଲାଇ ସିଲାଇ କଲେ ସେଇଠୁ ଆମର ଜଣେ ଅଛି ତାକୁ ନେଇକି ସେଠାରୁ ବିକ୍ରି କରାଯାଏ ସିଏ ଦୂରିଆକୁ ଯିବାକୁ ପଡ଼େନି ସେ ଆମର ଏ ଗାଁ ଆଖପାଖ ସବୁ ପଲ୍ଲୀ ବଜାର ସେଠାରୁ ନେଇକି ଆମେ ଦେଲେ ଆମେ ସୁବିଧା ଅସୁବିଧା ପଇସାପତ୍ର ଦରକାର ତ ସମସ୍ତଙ୍କର ସେଥିପାଇଁ ଆମେ ଦୂରିଆକୁ ନ ଯାଇ ସେ ଆମ ଭାଇ ଜଣେ କିଣୁଛନ୍ତି ତାଙ୍କ ପାଖରେ ଆମେ ଦେଲେ ଆମ ସୁବିଧା ହୋଇପାରେ ରାତି ଅନ୍ଧାର ଯେତେବେଳେ ଯେଉଁଟା ଧର ଆମର ଆଳୁ ଗୋଟେ ନାହିଁ କି ପିଆଜ ନାହିଁ କି ରସୁଣ ନାହିଁ ସେଇଟା ଆମେ ଦେଇକି ଆମେ ଜିନିଷପତ୍ର କିଣି ଆଣିକି ଘରେ ରୋଷେଇ କରି ଛୁଆପିଲାକୁ ଆମେ ରାନ୍ଧିବାଢ଼ି ଖିଆପିଆ ହୁଏ ସେହି ବିଷୟରେ ଆମର ସମସ୍ତଙ୍କର ସୁବିଧାଜନକ ହୋଇଥାଏ ସେଥିପାଇଁ ଆମକୁ ଦୂରିବାକୁ ଯିବାକୁ ପଡ଼େନାହିଁ ସେଇଟାର ସମସ୍ତଙ୍କର ଆମେ ଆଣି ସେ ଭାଇକୁ ପତ୍ର ହଜାରେ ଦିଆଯାଏ ଦିଆହୋଇଯାଏ